ନବଜାତ ଶିଶୁମାନଙ୍କୁ ପରିଷ୍କାର ପରିବେଶ ରଖିବା ପାଇଁ ହେଲେ ଆମକୁ କିଛି ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିଥାଏ ଅପରିଷ୍କାର ପରିବେଶ ଯୋଗୁଁ ଏଇ ଶିଶୁ ବହୁତ ରୋଗର ମୂଳ ଆକ୍ରାନ୍ତ ହେଇଥାନ୍ତି ଏହି ପରିବେଶରେ ଶିଶୁମାନଙ୍କୁ ପରିଷ୍କାର ରଖିବା ପାଇଁ ମୁଁ ଆଜି କିଛି କହିବି ଘର ଘରେ ଶିଶୁମାନଙ୍କୁ ମଧ୍ୟ କୌଣସି ଅନ୍ୟ ଅଲଗା ଘରେ ରଖିବା ଆବଶ୍ୟକ ଯାହା ଯେଉଁ ଘରେ ଅନ୍ୟ କୌଣସି ଲୋକ ରହିବା ଅନାବଶ୍ୟକ ଲୁଗାସଫା ଏବଂ ସେଇ ନବଜାତ ଶିଶୁମାନଙ୍କର ଲୁଗାକୁ ଅଲଗା ରଖିବା ଏବଂ ସେଇ ଲୁଗାକୁ ପ୍ରତିଦିନ ସଫା କରିବା ଆବଶ୍ୟକ ଯାହା ଯେଉଁଠାରେ ଅପରିଷ୍କାର ଲୁଗା ସଫା ରଖିବା ଆବଶ୍ୟକ ଏବଂ ସେଇ ନବଜାତ ଶିଶୁମାନଙ୍କର ଲୁଗା ବା ଡ୍ରେସ୍କୁ ପ୍ରତିଦିନ ଖରାରେ ଶୁଖାଇବା ଆବଶ୍ୟକ ଯାହାଫଳରେ ଡ୍ରେସ୍ରେ ଥିବା ବ୍ୟକ୍ଟେରିଆ ଗୁଡ଼ିକ ମୃତ୍ୟୁବରଣ କରିଥାନ୍ତି ଏବଂ କୌଣସି ବ୍ୟାକ୍ଟେରିଆ ସେଠାରେ ଆକ୍ରମଣ କରିପାରୁନି ମଶାରୀ ବର୍ତ୍ତମାନର ପରିବେଶ ବହୁତ ଦୂଷିତ ହେଇଥିବାରୁ ବର୍ତ୍ତମାନ ପରିବେଶର ବହୁତ ମଶା ଏବଂ ମାଛି ଜନ୍ମ ନେଇଥାନ୍ତି ଯାହା ଶିଶୁ ଉପରେ ବହୁତ ପ୍ରଭାବ ପକେଇଥାଏ ଏବଂ ଏହି ସେଇ ମଶା ଶିଶୁମାନଙ୍କୁ କାମୁଡ଼ିବା ଦ୍ୱାରା ବହୁତ ରୋଗରେ ଶିଶୁମାନେ ଆକ୍ରାନ୍ତ ହୋଇଥାନ୍ତି ତେଣୁ ସେଇ ମଶା ଜନିତ ସଂକ୍ରମିତ ରୋଗରୁ ରକ୍ଷା କରିବା ପାଇଁ ମଶାରୀ ବ୍ୟବହାର କରାଯାଇଥାଏ ଏବଂ ହାତ ସଫା ଏବଂ ସେହି ନବଜାତ ପିଲାଙ୍କୁ ଧରିବା ପୂର୍ବରୁ ହାତ ସଫା ରଖିବା ଦରକାର ଯାହାଫଳରେ ସେ ହାତ ଦ୍ୱାରା ବ୍ୟକ୍ତିରେ ଯାଇ ସେ ନବଜାତ ଶିଶୁର ଉପରେ ଉପରେ ବ୍ୟକ୍ତିରେ ଯାଇ ଯାହା ଶରୀରରେ କ୍ଷତି ହୋଇଥାଏ ଯାହାଫଳରେ ସେ ରୋଗରେ ଆକ୍ରାନ୍ତ ହୋଇଥାଏ